ପ୍ରିୟ ଖାଦ୍ୟଟା ତ ହେଉଛି ବିରିୟାନୀ ବହୁତ ପସନ୍ଦ ଲାଗ୍ସି ଯେନ୍ତା କି ମୋତେ ରେଷ୍ଟୁରାଣ୍ଟ୍ ଯିବାର୍ ଲାଗି ବହୁତ ପସନ୍ଦ ଲାଗ୍ସି ସେନୋକ୍ଷା ଖେବାର୍ ଲାଗି ବହୁତ ଭଲ ଲାଗ୍ସି ଦୋସ୍ତମାନଙ୍କ ସାଙ୍ଗରେ ଖେବାର୍ ଲାଗି ବହୁତ ଭଲ ଲାଗ୍ସି କାଣା କି ସେନୁ ଖାଇମା ବେଲେ ବହୁତ ମଜା କରି କରି ଖାଇମା ଆଉ ଘରେ ବି ଖାସୁ ଭଲ ଲାଗ୍ସି ଘରେ ବି ଲେକିନ୍ ଏନୁ ଦୋସ୍ତମାନଙ୍କ ସାଙ୍ଗ ଭଲ ଲାଗ୍ସି ସେଇଟା ଗୁଟେ ବାହାରକେ ଖାଇଲେ ବହୁତ ଭଲ ଲାଗ୍ସି ତ ଆମେ କେବେକବେ ପିକିନିକ୍ ବି ଗଲେ ସେ ବିରିୟାନୀଟା କରସୋଁ କାହିଁକି ସବ୍କି ଭଲ ଲାଗ୍ସି ଏମତି ବିରିୟାନୀ ଚିକେନ୍ ବିରିୟାନୀ ଏନ୍ତି ଆଉ ଫାଷ୍ଟ ଫୁଡ଼୍ ତ ଆମକୁ ମୋତେ ତ ବହୁତ ଚାଉମିନ୍ ହିଁ ଭଲ ଲାଗ୍ସି ଆମେ କୋଚିଂ ଗଲା ବେଲେ ବି ବାଟେ ଏମନ୍ତି ଚାଉମିନ୍ ହିଁ ଖାଇ କରି ଆସୁନ ବହୁତ ବହୁତ ବହୁତ ପସନ୍ଦ ଲାଗ୍ସି ଆଉ ସବକେ ଭଲ ଲାଗ୍ସି ସେ ଜିନିଷଟା ଆମେ କିଛି ପାର୍ଟି ବି କଲେ ଆମେ ସେ ବିରିୟାନୀ ପାର୍ଟି କରସୁଁ କିଛି ପିକନିକ୍ ଗଲେ ବି କରସୁଁ ଆଉରି ବହୁତ କିଛି କିଛି କରସୁଁ ଯେନତା କି ଆମକୁ ବହୁତ ପସନ୍ଦ ଲାଗ୍ସି ଆଉ ଡାଲି ଭାତ ଏମତି ସବୁ ଖାଇସନ୍ ତ ସେଇଟା ଭଲ ଲାଗ୍ସି ଆହୁରି ଗଲା ଜେ ବହୁତ ବହୁତ ପସନ୍ଦ ଲାଗ୍ସି ଯେନ୍ ରେଷ୍ଟୁରାଣ୍ଟଟେ ଆମକୁ ଖାଇବା ଲାଗି ମିଳସି ସେନୁ ଖାବାର୍ ଲାଗି ଭଲ ଲାଗ୍ସି ଆହୁରି ଜିନ୍ ମାନେ କି ଆହେ ଓଲା କାହାକି କିଛି ଭଲ ବି ଲାଗି ଥାଏ ଲେକିନ୍ ମୋତେ ବହୁତ ଭଲ ଲାଗ୍ସି ସେ ବିରିୟାନୀ ଖାଇବାର୍ ଲାଗି କାହିଁକି ସେଇଠି ବହୁତ ଭଲ ଲାଗ୍ସି ସେଇଟା ସେ ଚିକେନ୍ ବିରିୟାନୀ ଖାଇବା ଲାଗି ତ ବହୁତ ବହୁତ ବହୁତ ଭଲ ଲାଗ୍ସି ଆହୁରି କେତେ କିଛି ଭଲ ଲାଗ୍ସି ଖାଇବା ପାଇଁ ଯେନତା କି ମୋତେ ବହୁତ ଭଲ ଲାଗ୍ସି ଲେକିନ୍ ଚିକେନ୍ ଆଉ ଗଲା ଯେ ଚାଉମିନ୍ ମଞ୍ଚୁରିୟାନ୍ ହେଇଟାମାନେ ଆମେ ଯାତ୍ରା ଯୁତ୍ରୀ ଦେଖି ଦୁଖା ଗଲେ ବି ସେଇଟା ଭଲ ଲାଗ୍ସି ଚାଉମିନ୍ ମଞ୍ଚୁରିୟାନ୍ ଖାଇସି ମୁଇ ଆଉ ମୋମୋସ୍ ତ ହେନ୍ତି ମୋତେ ଭଲ ନ ଲାଗେ ହେନ୍ତି ତ ମୋମୋସ୍ ସେଥିରୁ ନେଇ ଖେଏ କେନ୍ତି ଖାଇ ଆସିଛି ଆଉରୁ ଭଲ ଲାଗସି ଖାଦ୍ୟ କିଛି ଖାଇବାର୍ ଲାଗି ଯେନ୍ତା କି ଆମକୁ ବି ଭଲ ଲାଗ୍ସି ବଡ଼ିକୁ ବି ଫିଟ୍ ଅଛି ଯେନ୍ତା ଆମେ ଠିକ୍ ସେ ରହିପାର୍ମା ବହୁତ ଭଲ ସେ ରହି ପାର୍ମା କେନ୍ତା କରବି ସେ ଡାଲ୍ ଭାତ ବି ଖାଇଲେ ଆମକୁ ଠିକ୍ ସୁସ୍ଥରେ ରହିଥାଉ ଆମେ